ହଁ ଭଲ ଅଛ ହଁ ପରା ବହୁତ ଦିନ ହେଲାଣି କ'ଣ ବାହାରେ ଠିକ୍ରେ ଯାଇ ହେଉନି ହଁ ପରା ଆରେ ଏ ପ୍ରୋବଲେମ୍ ପ୍ରୋବଲେମ୍ ମୋତେ ନାଇଁରେ ତୋତେ ଅଛି କି ଏ ଯେଉଁ ରାସନ ଦୋକାନ ନାହିଁ ସେ ଦୋକାନଟା ବହୁତ ଭିଡ଼ ହେଉଛନ୍ତି ଜାଣିଛ ନା ନାହିଁ ଏ ରାସନ ଦୋକାନ ଅଛି

ହଁ ପରା ହଁ ହଁ କ'ଣ କରିବା ଦେଖିବା ସେ ଯେଉଁ ରାସନ ଦୋକାନ ନାହିଁ କି ରାସନ ଦୋକାନ ଯେଉଁଠି ଗହଳି ହେଉଛନ୍ତି ତା'ବିଷୟରେ ଆଉ କ'ଣ ଖବର କ'ଣ

ଆଉ ପୁଣି ସନ୍ଧ୍ୟାରେ ହଁ ମିଶିବା ସନ୍ଧ୍ୟାରେ ଆସେ ହଉ ରଖୁଛି